ଆମ ଓଡ଼ିଶାରେ ଯେମିତି ଦୁର୍ଗା ପୂଜା ମାଲ୍ୟବନ୍ତ ଯେମିତି ପୂଜା ହୁଏ ଆମେ ପୂଜାରେ ଯାଆନ୍ତି ଆଉ ପୂଜାରେ ଆଗରୁ ଟିକେଟ୍ ବୁକ୍ କରନ୍ତି ତା'ପରେ ସିଟ୍ ବୁକ୍ କରନ୍ତି ତା'ପରେ ସେଇଠି ପୂଜା ଦେଖନ୍ତି ଆଉ ଭଲ ଭଲ ଲାଗେ ମଜା ହୁଏ ପୂଜାରେ ତା'ପରେ ଜିନିଷ ଜିନିଷ ଅଛି ଆମେ କିଣନ୍ତି ଜିନିଷ ସବୁ ଜିନିଷ ଭଲ ଭଲ ଜିନିଷ ସବୁ ଯେ ପ୍ରୋଗ୍ରାମ୍ ବି ହଉଛନ୍ତି ଡ୍ୟାନ୍ସ ପ୍ରୋଗ୍ରାମ୍ ଯାତ୍ରା ହଉଛନ୍ତି ସବୁ ପ୍ରୋଗ୍ରାମ୍ ଭଲ ଲାଗେ ଯାତ୍ରା ଭଲ ଲାଗେ ତା'ପରେ ଏତେ ଭଲ ଲାଗେ ଆମ ପୂଜାରେ ବହୁତ ମଜା ହୁଏ ତା'ପରେ ଏତେ ଭଲ ଲାଗେ କି ପୂଜା ବହୁତ ଭଲ ଆଉ